ପୃଷ୍ଟିହୀନତା ହେଉଛି ଆମ ଅଞ୍ଚଳରେ ଏକ ସାଧାରଣ ସମସ୍ୟା ଯାହାକି ବିଶୁଦ୍ଧ ପିଇବା ପାଣି ଏବଂ ସନ୍ତୁଳିତ ଆହାରର ଅଭାବ ଯୋଗୁଁ ହେଉଛି ଏହି ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଉପାୟ ହେଉଛି ଆମେ ଯେଉଁ ଲୋକଙ୍କୁ ପୃଷ୍ଟିହୀନତା ହେଉଛି କିମ୍ବା ହୋଇନାହିଁ ମଧ୍ୟ ସେମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ ବିଭିନ୍ନ ପ୍ରକାର ଫଳମୂଳ ସେଓ ଅଙ୍ଗୁୁର କଦଳୀ ବିଭିନ୍ନ ପ୍ରକାର ସବୁଜ ପନିପରିବା ଖାଇବା ଉଚିତ ଆଳୁ ବାଇଗଣ ଟମାଟୋ କୋବି ଡାଲି ଜାତୀୟ ଶସ୍ୟ ଖାଇବା ଉଚିତ ଏବଂ ଏହା ସହିତ ଆମକୁ ସଚେତନ ମଧ୍ୟ ରହିବାକୁ ପଡ଼ିବ ତା' ସହିତ ସ୍ଵାକ୍ଷରତା ମଧ୍ୟ ବୃଦ୍ଧି ହେବା ଦ୍ୱାରା ବୃଦ୍ଧି ହେବା ନିହାତି ଆବଶ୍ୟକତା ରହିଚ ଜଣେ ଶିକ୍ଷିତ ହେଲେ ଅନ୍ୟମାନଙ୍କୁ ବୁଝାଇ ପାରିବ ଯେ ଆମକୁ କ'ଣ ପାଇଁ ପୃଷ୍ଟିହୀନତା ରୋଗ ହେଉଛି ଏବଂ ଯଦି ଲୋକମାନେ ବୁଝିବେ ସ୍ଵାକ୍ଷରିତ ହେବେ ଶିକ୍ଷିତ ହେବେ ସେମାନେ ଜାଣିପାରିବେ ପୃଷ୍ଟିହୀନତା କ'ଣ ପାଇଁ ହେଉଛି ଏବଂ ସେଥିପାଇଁ ସଚେତନ ମଧ୍ୟ ହେବେ ଏବଂ ସଠିକ ସନ୍ତୁଳିତ ଆହାର ଏବଂ ବିଶୁଦ୍ଧ ପାଣି ପିଇବେ ଯାହାଫଳରେ ପୃଷ୍ଟିହୀନତା ସଂଖ୍ୟା କମିଯିବ ଏବଂ ଉପଯୁକ୍ତ ଚିକିତ୍ସା ମଧ୍ୟ ଚିକିତ୍ସାର ମଧ୍ୟ ଆବଶ୍ୟକତା ରହିଛିି ପୃଷ୍ଟିହୀନତା ରୋଗ ପାଇଁ ଚିକିତ୍ସା ଉପଯୁକ୍ତ ଚିକିତ୍ସା ହୋଇପାରୁନାହିଁ ସେଥିପାଇଁ ଉପଯୁକ୍ତ ଚିକିତ୍ସା ହେବା ନିହାତି ଆବଶ୍ୟକ ତା'ହେଲେ ପୃଷ୍ଟିହୀନତା ରୋଗ ଆମ ଅଞ୍ଚଳରେ କମିବାର ସମ୍ଭାବନା ରହିଛିି